ଚୁଲି ଗ୍ୟାସ ଭିତରେ ତଫାତ ରହୁଛି ଚୁଲି ରୋଷେଇଟା ସ୍ଵାଦ ଲାଗେ ଚୂଲିରେ ଯେତେ ଶୀଘ୍ର କାଠ ପୂରାଇବ ଚୁଲିଟା ଭଲରେ ଜଳିଲେ ଠିକ ସେ ରୋଷେଇ ତରକାରୀ ପତ୍ର କି ଭାତ ସାଙ୍ଗେ ସାଙ୍ଗେ ଫୁଟିଯିବ ସାଙ୍ଗେ ସାଙ୍ଗେ ହୋଇଯିବ ଗ୍ୟାସରେ ଧପ ଧପ ହୋଇକି ଜଳୁଥିବ ଗ୍ୟାସ ରୋଷେଇଟା ଠିକ୍ ସେ ଫୁଟିପାରିବନି ନ ଫୁଟିଲେ ଟେଷ୍ଟ ଆସିବ ନାହିଁ ତ କିନ୍ତୁ ଚୂଲିରେ ସାଙ୍ଗେ ସାଙ୍ଗେ ଫୁଟିଯିବ ଫୁଟିଗଲେ ରୋଷେଇଟା ଟେଷ୍ଟ ଲାଗେ ଗ୍ୟାସରେ ହେଉଛି ଭଲ ଲାଗେନି ଚୂଲିରେ କାଠ ଯେତେ ପୂରାଇବ ସେତେ ହେବ ଗ୍ୟାସରେ ଆମେ ଧର ଭଜାଟେ ବସାଇଲେ ଭଜା ବସାଇଲା ଭିତେରେ ଯଦି ଗ୍ୟାସ ସରିଯିବ ସେ ଭଜାଟା କଞ୍ଚା ରହିବ ଚୂଲିରେ କଣ ତୁମେ କାଠ କି ପତ୍ର ବି ପୁରାଇ ଦେଇ କି ଚୂଲିରେ ରୋଷେଇ କରିପାରିବ ରୋଷେଇ କଲେ ସିଏ ସାଙ୍ଗେ ସାଙ୍ଗେ ହୋଇଯିବ ଗ୍ୟାସରେ ରୋଷେଇଟା ଭଲ ହେବନି